ହେଲୋ ସାର୍ ଆମ ଭାରତରେ ସ୍ୱାସ୍ଥ୍ୟ ସେବା ଯେତିକି ଭଲ ଚାଲିଛି ସେତିକି ଖରାପ ହେଲେ ଚାଲିଛି ଆମର ଏଇଠାର ଡକ୍ଟରମାନ ଅଧିକାଂଶରେ ବେଶୀ ଅଛନ୍ତି ମାତ୍ର ଠିକ୍ସେ ଚିକିତ୍ସା କରୁନାହାନ୍ତି ଆଉ ସରକାରୀ ଡାକ୍ତରମାନେ ଠିକ୍ସେ ଦେଖୁନାହାନ୍ତି ଆଉ ସାର୍ ଆମର ଏଠାରେ ଡକ୍ଟରମାନେ ଅଧିକାଂଶରେ ଭଲ ନାହାନ୍ତି ଠିକ୍ସେ ଦେଖୁନାହାନ୍ତି ଆଉ ସାର୍ ଆମର ଏଇଠାର ଠାରୁ ସରକାରୀ ଡାକ୍ତରମାନେ ଠିକ୍ସେ ଚିକିତ୍ସା କରୁନାହାନ୍ତି ସେଥିପାଇଁ ସାର୍ ଆମ ଭାରତରେ ସ୍ୱାସ୍ଥ୍ୟ ସେବା ଯେତିକି ଭଲ ଅଛି ତାଠୁ ଟିକେ ଅଧିକ ଖରାପ ଅଛି ସାର୍ ଡାକ୍ତରମାନେ ଠିକ୍ସେ ଚେକ୍ କରିକି ମେଡ଼ିସିନ୍ ଦିଅନ୍ତିନି କେଉଁ କେଉଁ ମେଡ଼ିସିନ୍ ଏକ୍ସପାୟରି ଡେଟ୍ କରିିଯାଇଥାଏ ସେଥିପାଇଁ ସାର୍ ଆମ ଭାରତରେ ଅଧିକାଂଶରେ ବେଶୀ ଡକ୍ଟର ଅଛନ୍ତି ମାତ୍ର ଠିକ୍ସେ ଦେଖୁନାହାନ୍ତି ପେସେଣ୍ଟମାନଙ୍କୁ ଠିକ୍ସେ ଦେଖୁନାହାନ୍ତି ଚିକିତ୍ସା କରୁନାହାନ୍ତି କେତେ କେତେବେଳେ ତାଙ୍କୁ ମେଡ଼ିସିନ୍ ଦିଅନ୍ତି ଦେଖିନଥାଆନ୍ତି ଏକ୍ସପାଇରୀ ଡେଟ୍ ସରିଯାଇଥାଏ ସେଥିପାଇଁ ଆମର ଭାରତର ସ୍ୱାସ୍ଥ୍ୟ ସେବା ସାର୍ ଯେତିକି ଭଲ ଅଛି ସେତିକି ଖରାପ ହେଲେ ଅଛି